ମୁଁ ସ୍କୁଲରେ ପାଠ ପଢ଼ିଲା ବେଳେ ବହୁତ ଖେଳ ଖେଳେ ଆଉ ହୁଏ ଦୌଡ଼ି ଡିଆଁ ଆଉ କବାଡ଼ି ଆଉ ଧାଇଁବା ଦଉଡ଼ି ଡିଆଁ ଧାଇଁବା ସବୁ ଖେଳରେ ମୁଁ ଫାଷ୍ଟ୍ ମୋତେ ସାର୍ ମାନେ ସବୁ ବହୁତ ଭଲ ଭାରି ଭଲପାଆନ୍ତି କୁହନ୍ତି ମୋତେ ବହୁତ ବି ପ୍ରାଇଜ୍ ଦେଇଛନ୍ତି ମୁଁ ସବୁ ଖେଳରେ ଫାଷ୍ଟ୍ ଆଉ ଦୌଡ଼ି ଡିଆଁ ତ ସବୁଠୁ ଭଲ ମୁଁ ଡିଏଁ ଡେଇଁପାରେ ଦୌଡ଼ିରେ ମୁଁ ବହୁତ ଭଲ ଡେଇଁପାରେ ସେଥିପାଇଁ ସମସ୍ତେ ମୋତେ ବହୁତ ଭଲ କହନ୍ତି ମୁଁ ସବୁଆଡ଼େ ବି ବହୁତ ଆଣିଚି ଟ୍ରଫି ଆଣିଛି ସବୁ ସାର୍ ମାନେ ମୋତେ ବହୁତ ଭଲପାଆନ୍ତି ମୋତେ ବି ସେଇଟା ଛୁଆବେଳେ ବହୁତ ଭଲ ଖେଳେ ଏବେ ତ ଆଉ ଖେଳିପାରୁନି ମୁଁ ଯାହାହେଲେ ବି ବାହା ହେଇସାରିଲିଣି ଆଉ ଛୁଆ ପିଲା ହେଲେଣି ଆଉ ତ ଡେଇଁ ପାରିବିନି ଆଉ ସେଥିପାଇଁ ସେ ବହୁତ ଭଲ ଲାଗେ ସ୍କୁଲ ଲାଇଫ୍ରେ ବହୁତ ଭଲ